ଓଡ଼ିଶାର ପ୍ରମୁଖ ସଙ୍ଗୀତ ସ୍ଥାନ କିମ୍ବା କନସଟ୍ ହଲ୍ଗୁଡ଼ିକ କ'ଣ ଯାହା ଲାଇଭ୍ ପ୍ରଦର୍ଶନ ଆୟୋଜନ କରି ହିଟ୍ ଅବସ୍ଥା ଟିକେଟ୍ ମୂଲ୍ୟ ଆକାର ଟିକେଟ୍ ମୂଲ୍ୟ ତ ଆମେ ଗୋଟେ ଜାଗାକେ ବାହାରକେ ଯଦି ଯିବା ଗୋଟେ ଯାନବାହାନରେ ତ ଆମକୁ ଗୋଟେ ସ୍ଥାନକୁ ଯଦି ଗୋଟେ ସ୍ଥାନରୁ ଯଦି ଗୋଟେ ସ୍ଥାନକୁ ଯଦି ଆମେ ଯିମା ତ ନିହାତି ଆମେ ଗୋଟେ ଟିକେଟ୍ କାଟ୍ବା ତ ଆମେ ଏବେ ଦେଖ ବସ୍ରେ ବି ଗଲେ ବି ବହୁତ ଆମେ ଯାତ୍ରା ତ ଆଡ଼ଭାନ୍ସ ଆମେ ଆଗରୁ ଟିକେଟ୍ କାଟୁଛୁନା ତାପରେ ଆମେ ଟ୍ରେନ୍ରେ ଗଲେ ବି ଆମେ ଟିକେଟ୍ କଟା ପଡ଼ୁଛିି ମେଡ଼ିକାଲ୍ରେ ଗଲେ ଆମେ ଲାଇନ୍ ହିସାବରେ ରହିକରି ଆମେ ଏଇଟା ସେନେ ବିି ଟିକେଟ୍ କାଟିଲା ସମାନ କହା ଯିବା କାଁ ନବରିଂ କରା ପଡ଼୍ସିି ନା ବି ତା ସବୁ ଜାଗାରେ ସବୁ ଜାଗାରେ ଯେନ୍ ଭିଡ଼୍ ହେସି ତ ଭିଡ଼୍ ହେଲେ ସମସ୍ତେ ଦୌଡ଼ି ଯିବେନ ସେଥିର୍ଲାଗ କିି ଟିକେଟ୍ କଟା ହେଲେ ନମ୍ବରିଂ ବା ପାଇଁ ନମ୍ବରିଂ ପଡ଼୍ସି କେନ୍ ଦୁକାନକୁ ଗଲେ ବି ହେନ୍ତା ଲାଇନ୍ ହିସାବେ ଯିବା ମେଡ଼ିକାଲ୍ ଗଲେ ବି ଲାଇନ୍ ହିସାବେ ଯାଇ କରି ଏନ୍ତା

ଜାଣିବାକୁ ଗଲେ ବି ଆମେ ତା ଟିକେଟ୍ ମାଧ୍ୟମରେମେ ତା ସବୁ ଯାଉଛୁ ଆ ତ ସ୍କୁଲ୍ ଛୁଆମାନେେ ଲାଇନ୍ରେ ସବୁ ଯାଉଛନ୍ ଆଉଛନ୍ ସବୁ କରୁଛନ୍ ଆମେ ଟ୍ରାଫିକର କଥା କହିଲେ ଟ୍ରାଫିକ୍ଟା ବି ଆମେ ସେଇ ଅନୁସାରେ ମାନିିକିିନିକରି ଆମେ ଚଲୁଛୁ ରେଡ଼୍ ହେଲେନ ଅଟକିସୁଁ ଗ୍ରୀନ୍ ହେଲେଣି ଯାଇସୁଁ ସବୁ ହେନ୍ତା ତ